କଲା ଶୈଳୀ ଇନ ଆମର ଆଗ୍ଲି ଘୁମୁରା ଘୁମୁରା ନୃତ୍ୟ ହେଉଥିଲା ଏବେ ନେଇଁ ହେବାର ନ ସେଇଟା ଲୁପ୍ତ ହେଇ ଯାଇଛେ ଆର୍ ଏବେ ଏବେ ସବୁ ଏନ୍ତା ହଉଛେ ନ ଏନ୍ତା କଲାହାଣ୍ଡି ଉତ୍ସବ ମନ୍ କେ ବି ଘୁମୁରା ମାନେ ଏବେ ନେଇଁ ହବାର୍ ନ ଆଗ୍ଲି ପୁରା ଘୁମୁରା ନୃତ୍ୟ ଏନ୍ତା ବଢ଼ିଆ ଲାଗିକି ସେଟା ଏବେ ଗୁଟେ ବି ଇଟା ନାଇଁ ନ ନେ ଏବେ କୀର୍ତ୍ତନ ନାଟ୍ ଆରୁ ଡ୍ରାମା ମେଲୋଡି ଇଟା ମନେ ହଉଛେ ଘୁମୁରା ତ ଏବେ କେନ୍ ଭି ଇଟା ନାଇଁ କର୍ ବାର୍ ନେ ସବୁବେଲେ ଏବେ ମେଲୋଡି ଡ୍ରାମା ମନେ କରୁଛନ୍ ଯେ ଏବେ ଘୁମୁରା ମନେ ଏବେ କେନ୍ ନ ଭି ଦେଖା ନାଇଁ ନ ସେ ଆମର୍ ଇ ଇନକେ ଆଶ୍ଲା ବେଲ୍ କେ ଇନକେ ଘୁମୁରା ଆନ୍ ବାର୍ କଥା ଯେନ୍ତା ଘୋଡ଼ା ଘୋଡ଼ା ନାଚ ଘୁମୁରା ନୃତ୍ୟ ଇଟା ମନେ ସବୁ ଆର୍ ପାଲା ପାଲା ମାନେ ବି ବନ୍ଦ୍ ହେଇ ଯାଇଛେ ପାଲା ବି ନେଇଁ ନ ନେ ଏବେ ସବୁ କୀର୍ତ୍ତନ ମନେ ଟିକେ ବି ଚଳିଛେ ହେଲେ ହେତକି ନି ଚାଲ୍ ବାର୍ ମଝି ନେ ଖୁବ୍ ଚାଲୁ ଥିଲା ଇଟା ମନେ କୀର୍ତ୍ତନ ମନେ କରି ଯାଉଛନ୍ ଲୋକ୍ ମନେ କୀର୍ତ୍ତନ ମନେ ବି ନାଚି ଯାଉଛନ୍ ଅଲଗା ଅଲଗା ଦେଶ୍ ମାନକେ